ମୁଁ ଯେଉଁ କୁଲରଟି କିଣିଥିଲି ତାର ଭଲ ଗୁଣ ଗୁଡ଼ିକ ହେଲା ସେଇଟି ଦେଖିବାକୁ ସୁନ୍ଦର ଏବଂ ମଜବୁତ୍ ଅଟେ ଥଣ୍ଡା ପବନ ଭଲ ଭାବରେ ଦେଉଛି କମ ବିଦ୍ୟୁତରେ ତାହା ଚାଲୁଅଛି